ଆମର ବିଭିନ୍ନ ପ୍ରକାର ପର୍ବ ରହିଛି ସେଥିରେ ପ୍ରଥମେ ହେଉଛି ଭାଲୁକୁଣି ଓଷା ଯାହା ଭାଲୁଗୁଣି ଓଷାରେ ଝିଅମାନେ ଭୋରୁ ଉଠି ଫୁଲ ତୋଳି ଆସି ଫୁଲ ତୋଳି ଆସି ଭାଲୁକା ପୂଜା କରନ୍ତି ସକାଳେ ଗାଧେଇକିନି ସେମାନେ ଆସିକିନି ତାପରେ ଭାଲୁକା ପୂଜା କରି ଆସି ତାଙ୍କର ଭୋଗ ହେରିକା ଦେଇ ତା'ପରେ ହାରରେ ଗୁନ୍ଥିକିନି ସେମାନେ ଫୁଲ ଗୁନ୍ଥିକିନି ମାଙ୍କୁ ଚଢ଼ାଇଥାନ୍ତି ତା'ପରେ ସନ୍ଧ୍ୟାରେ ମାଙ୍କ କତିରେ ଭୋଗ ଲଗାଇ ତାଙ୍କ ଓଷା ସାରନ୍ତି ଝିଅମାନେ ଏଇଟା ପ୍ରତିବର୍ଷ କରିଥାନ୍ତି ଏବଂ ଦୁର୍ଗା ପୂଜାରେ ଦୁର୍ଗା ପୂଜାରେ ଦଶହରା ମଣ୍ଡାପିଠା ବି ହୋଇଥାଏ ଯାହା ଯାହା ସବୁ ଲୋକମାନେ ନିଜର ଭୋଗ ନେଇକିନି ମାଙ୍କ କତିରେ ନେଇକି ରଖିଥାନ୍ତି ଏବଂ ସେ ସେଠାରେ ଭୋଗ ଲଗାଇଥାନ୍ତି ସେଠି ଦଶହରା ମଣ୍ଡା ବି ହୁଏ ଏବଂ ଚରୁଅନ୍ନ ହେରିକା ବି ଦିଆଯାଏ ଦୋକାନ ବଜାର ସବୁ ପଡ଼ିଥାଏ ସମସ୍ତ ଲୋକ ଦର୍ଶନ କରିବା ପାଇଁ ସେଠାକୁ ଯାଇଥାନ୍ତି ଏବଂ ଜନ୍ମାଷ୍ଟମୀରେ ବି ଜନ୍ମାଷ୍ଟମୀ ଆମର ବି ପାଳନ କରାଯାଏ ଯେଉଁଥିରେ ସେମାନେ ଭୋଗ ଲଗାଇଥାନ୍ତି ଏବଂ ଖଇ ନଡ଼ିଆ କଦଳୀ କାକୁଡ଼ି ବି ମଧ୍ୟ ନେଇଥାନ୍ତି ସେଠାରେ ସେମାନେ ବି ଭୋଗ କରିଥାନ୍ତି ଆଉ ନିଜ ନିଜର ଓଷା ବ୍ରତ ବି ସେଇଠି ସାରିଥାନ୍ତି ଆହୁରି ବି ଅନେକ ଗୁଡ଼ିଏ ପର୍ବ ରହିଛି ଯେଉଁ ଯେଉଁ ପର୍ବ ହେଉଛି ରଜ ରଜ ତିନି ଦିନି ହେଇଥାଏ ଯେଉଁଥିରେ ଝିଅମାନେ କେବେ ମାନେ ସେ ସେଇ ତିନି ଦିନି କିଛି କାମ ନ କରିଥାନ୍ତି ଏବଂ ସେମାନେ ନୂଆ ଡ୍ରେସ୍ ପିନ୍ଧି ସଜ ହେଇକିନି ଗାଁରେ ବୁଲିଥାନ୍ତି ଏବଂ ରଜ ଶେଷ ରଜ ଦିନ ସେମାନେ ବସୁମତୀକି ସ୍ନାନ କରିଥାନ୍ତି ବସୁମତି ସ୍ନାନ ପରେ ସେମାନେ ତାଙ୍କର ରଜ ସରି ଥାଏ ତିନି ଦିନି ରଜ ପରେ ସେମାନେ ଯାହାକି ଆମ ଆମର ବହୁତ ବଡ଼ ପର୍ବ ହେଉଛି ରଜ ରଜରେ ଝିଅମାନେ ବହୁତ ଖୁସି ଥାଆନ୍ତି ବି ସେମାନେ ଦୋଳିହରା ଖେଳନ୍ତି ବି ବହୁତ ଅନେକ ଜାଗା ବୁଲିବାକୁ ବି ଯାଆନ୍ତି ସେମାନେ ସେଇ ରଜକୁ ବହୁତ ଧୁମଧାମରେ ପାଳନ କରନ୍ତି ଏବଂ ଆହୁରିରୁ ଅନେକ ଗୁଡ଼ିଏ ପର୍ବ ରହିଛି ସେଗୁଡ଼ାକ ହେଉଛି ଗୋଟେ ହେଉଛି ପଣାସଂକ୍ରାନ୍ତି ପଣାସଂକ୍ରାନ୍ତିରେ ହନୁମାନଙ୍କ ନିକଟରେ ତାଙ୍କର ଜନ୍ମଦିନ ହେଇଥାଏ ନିକଟରେ ଯାଇକି ଭୋଗ ଲଗାଇ ଥାଉ ଆଉ ଘରେ ଘରେ ମଧ୍ୟ ପଣା ମଧ୍ୟ ଦିଆଯାଇଥାଏ ଏବଂ ଠାକୁରାଣୀ ଗାଁର ଗ୍ରାମ ମାଆ ମାଆ ତାଙ୍କ ନିକଟରେ ମଧ୍ୟ ପଣା ବି ହେଇଥାଏ ଯାହାଦ୍ୱାରା ତାଙ୍କ ସମସ୍ତ ଗାଁ ଲୋକେ ସେଠାରେ ଯାଇଁକି ପଣା ନେଇ ଆସିଥାନ୍ତି